ଜୁହାର ଜୁହାର ସାହୁ ଦାଦା ଜୁହାର ଜୁହାର ସାହୁ ଦାଦା ହଁ ଭଲ୍ ଅଛେଁ ଦାଦା କେନ୍ତା କେନ୍ତା ଆଉ ଦେଖା ଦର୍ଶନ ନାହିଁ ଅଛେ ହେଁ ଦାଦା ଘରେ ହେ ଚାଷବାସରେ ତ ଘାଣ୍ଟି ହେଉଛେ ତଲା ତୁଲି ପକାଇବାର୍ ସମୟ ଆଇ ଗଲାନ୍ ନାତ ଆର୍ କେନ୍ତା ଚାଷବାସ କେନ୍ତା ଚାଲିଛି ତୁମର୍ ଟା ହୁଁ ହୁଁ ହୁଁ ଦେଖ ତ ହୋ ଦୁଇ ଜଣ ଟ୍ରାକଟର୍ ଫ୍ରାକଟର୍ ଚାଷ କର୍ବାର୍ ଲାଗି ନାହିଁ ଖେତ ଖୋଲା ସବୁ ଆଡ଼େ ନାହିଁ ଠିକ ହୋଇପାରଲାକେ ହୋ ଟ୍ରାକଟର୍ରେ ଚାଷ କରିକିରି ଆଦିତରାଦେ ଦୁବିହାତ ଜମି ସବୁ ରହି ଯାଉଛେ ହେଟାକେ ପୁଣି କୁଡ଼ି ଶାବଳ୍ ଧରିକରି ହଁ ହୁଁ ହୁଁ ହୁଁ ହେଲେ ଓଷେ ଓଷା ଦେଉଛ କ୍ଷେତେ ହୁଁ ହୁଁ ଟ୍ରାକଟର୍ରେ କରୁଛ ନା ଭାଇ ଏବେ ତ ଏବେ ତ ହେନ୍ତା ହୋଇଗଲାନା ହୋ ହୁଁ ହୁଁ ହୁଁ ହୁଁ ଯେ ଗାଈ ଗୁଆ ରଖିଥିଲ ଖତ ଖୁତା ହେଉଥିଲା ଏବେ ଖତ ଖୁତା ନାହିଁ ଦେବା କାଏଁ କ୍ଷେତେ ଓହୋ ହୋ ବୋଲେ ବିଷ ଯାକ ବୁଣୁଛ କ୍ଷେତେ ବଲ ହୁଁ ହୁଁ ହୁଁ ହୁଁ ହୁଁ ଦେଖ ତ ଇଏ ପାର୍ଲିଁ ମୁଣ୍ଡି ଧଇଲେ ତୁମରି ଡାଲ୍ ଯାକ ନାହିଁ ନା ଆରେ ପାର୍ଲି ମୁଣ୍ଡି ନାହିଁ ଛାଡ଼ି ଯାଉଥିଲା ଏବେ ତ ଓଷ କଷା ଦେଲେ ବି ସେ ପାର୍ଲି ମୁଣ୍ଡି ନାହିଁ ଛାଡ଼ବା ହୋ କେନ୍ତା ଓଷ କସା କି ବୋଲେ ଚାଷ ବାସର୍ ନାହିଁ ଠିକ ହୋଇପାରବାନା ହୋ କେତେ କେତେଟା ସାର ଦେଉଛେ ହଁ ହଁ ହୁଁ ହୁଁ ହୁଁ ଏହି ଯେନ୍ ଖସି ଖତ ଟିକେ ଟିକେ ଖରରେ ଖତରେ ଏ ଖତ ଯେନ ପଡ଼ୁଥିଲା କ୍ଷେତ୍ ମାନ୍କେ ଧାନ୍ ଟିକେ ଭଲରେ ହେଉଥିଲା ଆର୍ ସେ ଚାଉଲ୍ ଦୁଟା ଖାଇବାର୍ ଲାଗି ଭଲ୍ ଲାଗୁଥିଲା ଏବେକା ତ ଫ୍ରେସ୍ କରୁଛେ ଭାତ ଭଲ୍ ନାହିଁ ଭଲ୍ ଲାଗବା ଖିରୀ ଟିକେ ନାହିଁ ପି ହେବା ଆର୍ ଇ ଯେନ୍ ଇ ଯେନ୍ ଧାନ ମଡ଼ାଇକରି ନେଇଁକା ଆଗ ଯେନ୍ ବଲରରେ ଧାନ ମଡ଼ାଯାଉଥିଲା ଆର୍ କୁଲା ବାହା ମାରିକରି ଧାନ ଉଡ଼ାଇକରି ଯେନ୍ତା ବସ୍ତାରେ ଭରି ଦେଉଥିଲୁ ନା ଯେନ୍ତା ଗୁଟା ଗୁଟା ଧାନ ବାହାରୁଥିଲା ଏବେ କାହିଁ ମେସିନ୍ରେ ଅମଲ ହେଲା ପରେ ସେ ଗୁଡ଼ ଫୁଲ ସବୁ ଯାକ ପ୍ୟାକିଂ ହୋଇ ଯାଉଛି ସେଥିରେ ସେ ସେପାଖେ ଆର୍ ପାରେ ଫେନ୍ ଲୁକ ବୋଇଲେ ଇ ଯେନ୍ ଇ ଯେନ୍ ଧନ୍ଧାର ଲାଗି ଇ ଯେନ୍ ଟ୍ରାକଟର୍ ଫ୍ରାକଟର୍ ଓଷୋ ପସା ସାରର୍ ଲାଗି ଚାଷ ବାସର ନାହିଁ ଠିକ ହେଇ ପାରବା ଭାଇ ତୁମର ଆଡ଼େ କେନ୍ତା କାଣା ଯେ କହ ହୁଁ ହୁଁ ହୁଁ ଏକାଟା ବୋଲ ସବୁ ଆଡ଼େ ବୋଲେ ତଲା ତୁଲୀ ପକାଇବାର୍ ଲାଗି ଯୁଗାଯୁଗ କଲନ ସବୁ ହେଟା ବି ଏନ୍ତା ଧନ୍ଧାରେ ପଡ଼ମା ହୋ କମ୍ ପଇସାରେ ହୋଇଯିବା ବୋଲିକି ଟ୍ରାକଟର୍ରେ ଲଗାବକିନି ହେଲେ ଟ୍ରାକଟର୍ ନିଜର ନିଜର ଚିନ୍ତା ଠାନୁ ଅଧିକା ପଇସା ନେଉଛନ ଟ୍ରାକଟର୍ ଯେନ୍ତାକି ପଇସା ଦେବାଲାଗି ଟିକେ ନିଜକୁ ଗୁଟେ ଅଡ଼ୁଆ ବି ଲାଗୁଛେ ହାତରେ ପଇସା ପତର ନାଇକିନେ ହୋ ଆର କାନା ସବୁ ଦାଦା ଭଲ୍ ତ ହେଉ ଦାଦା ଆର୍ କାଣ କରମା ଏନ୍ତାକରି ଜୀବନଟା ତ ଗଲାନୋ ଯାଉ ଆର୍ କାଁ କରମା ହୁଁ ତାହେଲେ ଦାଦା ହଁ ହେଉ ହେଉ